ଆଜିର ଦିନରେ ଯୁବ ପିଢ଼ିଙ୍କର ଆଗକୁ ଯିବାପାଇଁ କିମ୍ବା ଯେକୌଣସି ଲୋକ ପାଖରେ ହେଉ ପିଲାମାନଙ୍କ ପାଖରେ ହେଉ ଯେକୌଣସି କଳା ଅଛି ତାକୁ ଆଗକୁ ନେବାପାଇଁ କିମ୍ବା ଲୋକମାନଙ୍କ ପାଖରେ ପହଞ୍ଚିବାପାଇଁ ଯେମିତି କି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ୍ ଅଛି ସେଥିରେ ସେମାନେ ଭଲ ଗୀତ ନାଚ କିମ୍ବା ଯେକୌଣସି ପ୍ରକାର ରୋଷେଇ କିମ୍ବା ଆର୍ଟ୍ ଆଣ୍ଡ୍ କାର୍ଟ୍ ଯେ ଯୋଉଟା କି ବିଭିନ୍ନ ପ୍ରକାର କାର୍ପେଟ୍ ଭଳି କାମ କୁଟୀର ଶିଳ୍ପ ଯୋଉମାନେ ଜାଣିଛନ୍ତି ଏଇସବୁ ଜିନିଷକୁ ସେମାନେ ଚାହିଁଲେ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିବେ ଓ ସେଥିରୁ ସେମାନେ ଭଲ ଦୁଇ ପଇସା ମଧ୍ୟ ରୋଜଗାର ମଧ୍ୟ କରିପାରିବେ ସେମିତି ଯୋଉମାନେ ନାଚ ଗୀତ ଶିଖିଛନ୍ତି ସେମାନେ ମଧ୍ୟ ୟୁଟ୍ୟୁବ୍ ଇନଷ୍ଟାଗ୍ରାମ୍ ଫେସବୁକ୍ ହ୍ୱାଟ୍ସଅପ୍ ଏଥିରେ ବିଭିନ୍ନ ପ୍ରକାର ପ୍ଲାଟଫର୍ମ୍ ଅଛି ଯେମିତି ଗ୍ରୁପ୍ ଅଛି ସେଥିରେ ଚ୍ୟାନେଲ୍ ଖୋଲିକି ସେମାନେ ସେଥିରେ ସେମାନଙ୍କର ଦକ୍ଷତାକୁ ପ୍ରତିପାଦନ କରି ଲୋକମାନଙ୍କ ପାଖରେ ପହଞ୍ଚି ପହଞ୍ଚିପାରିବେ ତା' ତାହା ସହିତ ମୋର ମଧ୍ୟ ନିଜସ୍ଵ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ଆଉ ଇନଷ୍ଟାଗ୍ରାମ୍ ଚ୍ୟାନେଲ୍ ଅଛି ସେଥିରେ ମଧ୍ୟ ମୁଁ ଯୋଉ ଗୀତ ଶିଖିଛି ମୁଁ ଏବେ ଯେଉଁ ଗୀତ ଗାଉଛି ଏ ମୁଁ ମଧ୍ୟ ସେଥିରେ ମଧ୍ୟ ଭଲ ମାନେ ଗୀତ ଗାଇବାଦ୍ୱାରା ମୋର ବି ଫଲୋଅର୍ସ୍ ବହୁତ ଅଛନ୍ତି ସେମାନେ ମୋତେ ମୋ ଗୀତକୁ ବହୁତ ପସନ୍ଦକରନ୍ତି ଆଉ ସେଥିପାଇଁ ମୋତେ ବେଶୀ ଭଲଲାଗେ ଆଉ ତାହା ମଧ୍ୟରେ ମୁଁ ବେଶୀ ଆକୃଷ୍ଠିତ ହେଇ ମଧ୍ୟ ଅନେକ ଆଡ଼େ ମୁଁ ପରିଚିତ ହୋଇସାରିଲିଣି ଆଉ ମୋତେ ମଧ୍ୟ ଅଲଗା ଆଡ଼ୁ ମଧ୍ୟ ଭଲ ଅଫର୍ ମାନେ ସୁଯୋଗ ଆସେ ଗୀତ ଗାଇବାପାଇଁ ଯୋଉ ଗୀତ ଗାଇଲେ ମୋତେ ଭଲ ଦୁଇ ପଇସା ରୋଜଗାର ମଧ୍ୟ ହୋଇଥାଏ